ସାଧାରଣତଃ ବିଭିନ୍ନ ପ୍ରଜାତିର ଆମେ ଗାଈ ଅଛି ଆମର ଦେଖିବାକୁ ପାଉଛେ ଗାଈ ସେମାନେ ହେଲେ ଦେଶୀ ହରିୟାଣା ଜର୍ସି

ଦେଶୀ ଗାଈକି ଆମେ ଯେମିତି ଭାବରେ ରଖିଦେଲେବି ସେହିଟା ଚାଲିବ କିନ୍ତୁ ଏଯୋ ଆମର ଅଛନ୍ତି ଜର୍ସି ହରିୟାଣା ତାଙ୍କର ସଦାବେଳେ ତାଙ୍କୁ ପରିଷ୍କାର ପରିଚ୍ଛନ ରଖିବା ତାଙ୍କୁ ଗାଧେଇଦେବା ତାଙ୍କୁ ଆମର ଯୋ ମିଳୁଛି ଖାଦ୍ୟ କିପରି ଦେବା ଭଲଭାବରେ ଖାଦ୍ୟ ଦେବାକୁ ଦେଲେ ଆମେ କ୍ଷୀରଟି ଭଲଭାବରେ ପାଇପାରିବା

ପଶୁ ଚିକିତ୍ସା କେନ୍ଦ୍ରରେ ଯାଇ ପରାମର୍ଶ କରିବା ଏବଂ ଏ ଯେଉଁ ପ୍ରଜାତିର ଗାଈ କେମିତି ଆମେ ଜାଣିବା ସେହିଟା ଯାଇକି ପଶୁ ଚିକିତ୍ସା କେନ୍ଦ୍ରରେ ଆମର ଡାକ୍ତରଙ୍କୁ ପଚାରି ପରାମର୍ଶ ନେଇ ଆମେ ଜାଣିବା